ପଶୁପାଳନ ସ୍ଥାୟୀ ଖୁସିି ଏବଂ ଖାଦ୍ୟ ନିରାପତ୍ତା ପାଇଁ ଯୋଗଦାନ ଦେଇପାରିବେ ମୁଁ ଜଣେ କ୍ଷୀର ବ୍ୟବସାୟୀ ମୋର ଘରେ ଚାରୋଟି ଗାଈ ଅଛନ୍ତି ସେଇ ଗାଈମାନଙ୍କର

ପାଖରେ ଥିବା ଓମଫେଡ଼ରେ ବିକ୍ରି କରେ ଯଦି ଜଣେ ଲୋକ ଏଥିରେ ରହି ତା'ର ପରିବାରକୁ ମଧ୍ୟ ପୋଷଣ କରିପାରିବ ଆମ ଅଞ୍ଚଳରେ ନିହାତି ହଜାର ଲୋକ ଏଥିରେ ସମ୍ପୃକ୍ତ ଅଛନ୍ତି ଗାଈ ବ୍ୟବସାୟରେ ତା' ସହିତ କୁକୁଡ଼ା ଫାର୍ମ ଛେଳି ଇତ୍ୟାଦି ବହୁତ ଲୋକ ରଖି ଉପକୃତ ହେଉଛନ୍ତି

ଦୁଗ୍ଧ ବ୍ୟବସାୟୀ ସେ ଗାଈ ରଖି ସେଥିରେ ବହୁତ ଲାଭବାନ ହେଇପାରୁଛି ସମସ୍ତଙ୍କୁ ବି ମଧ୍ୟ ଲାଭବାନ ଯେଉଁମାନେ ଖୁସି ରଖ ଆମ ଅଞ୍ଚଳରେ ଅଛନ୍ତି ସେମାନେ ଲାଭବାନ ହେଇପାରୁଛନ୍ତି ଏତିକି ମୋର କହିବା କଥା